ମୁଁ ପିଲାଦିନେ ବହୁତ ଖେଳ ଖେଳୁଥିଲି ଯେମିତିକି ଦୌଡ଼ ବୋହୂଚୋରି ପୁଚି ନାଚ ଗୀତ କବାଡ଼ି ବୋହୂଚୋରି ତ ଦୌଡ଼ ଖେଳରେ ଦୌଡ଼ରେ ଯିଏ ଦୌଡ଼ିକି ଆଗ ପହଞ୍ଚେ ସିଏ ହେବ ପ୍ରଥମ ଆଉ ତାକୁ ପ୍ରାଇଜ୍ ଦିଆଯାଉଥିଲା ଏବଂ କବାଡ଼ି ଖେଳରେ ଦୁଇଟା ଟିମ୍ ଥାଏ ତ ଗୋଟେ ଟିମ୍ ଗୋଟେ ଟିମ୍ର ଗୋଟେ ମେମ୍ବର ଯାଇକି ଯଦି ଆଉ ଗୋଟେ ଟିମ୍ର ଗୋଟେ ମେମ୍ବରକୁ କବାଡ଼ି କହି କହିକି ଧରିକି ଆସେ ତାଙ୍କ ଟିମ୍ର ସେ ବାଦ ହୁଅନ୍ତି ଏବଂ ସେମିତି ହିଁ କବାଡ଼ି ଖେଳି ଖେଳିକି ଯେଉଁ ଟିମ୍ଟା ଯେଉଁ ଟିମ୍

ଯେଉଁ ଟିମ୍ର ଯେଉଁ ଟିମ୍ର ମେମ୍ବର ଗୁଡ଼ାକ ସବୁ ବାଦ ହୁଅନ୍ତି ସେପଟେ ସେମାନେ ହାରି ଯାଆନ୍ତି ଏବଂ ଯେଉଁ ଟିମ୍ରୁ ମେମ୍ବର ଗୁଡ଼ାକ

ଯେଉଁ ଟିମ୍ର ମେମ୍ବର ଗୁଡ଼ାକ ବାଦ ପଡ଼ନ୍ତି ସେମାନେ ହାରିଯାଆନ୍ତି ଏବଂ ଆର ଟିମ୍ଟା ଆର ଟିମ୍ ଜିତିଯାଏ ତ ସେ ଖେଳ ମଧ୍ୟରୁ ମୁଁ ପୁଚି ଖେଳକୁ ବହୁତ ଭଲ ପାଉଥିଲି ମୁଁ ପୁଚିରେ ଏତେ ବାୟା ଥିଲି ଯେ ମାଆ ମୋତେ ଖାଇବା ପାଇଁ ଡାକିଥାନ୍ତି ମାଆ ମୋତେ ଖାଇବା ପାଇଁ ଡାକନ୍ତି ତଥାପି ମୁଁ ଖାଇବା ପାଇଁ ବି ଯାଏନି ଯଦି ପୁଚି ଖେଳ ଚାଲିଥାଏ ମୁଁ ସେଠୁ ଆସିବା ପାଇଁ ଇଚ୍ଛା କରେନି